ଯେତେବେଳେ ମୁଁ ପ୍ରଥମ ଥର ରୋଷେଇ କରିଥିନି ସେତେବେଳେ ମୋତେ ଖୁବ୍ ଭଲ ଲାଗିଥିଲା କାରଣ ସେଇଟା ମୋର ପ୍ରଥମ ରୋଷେଇ ଥିଲା ଆରୁ ସେଥିରେ ମୁଁ ମୋର ପରିବାରକୁ ପରିବାର ଖାଇବେ ଆରୁ ତା ଟେଷ୍ଟଟା କେନ୍ତା ହେଇଛି ସେଇଟା ମେତେ କହିବେ ତା ପରେ ମୋର ପ୍ରଶଂସା ବି ହେଇପାରେ କିମ୍ବା ପ୍ରଶଂସା ହେଇ ବି ନ ପାରେ ତଥାପି ମୁଁ ରୋଷେଇ କରିବାର ଲାଗି ବହୁତ ଚେଷ୍ଟା କରିଥିନି ଆରୁ ରୋଷେଇ କରିବାରେ ମୋତେ ବହୁତ ଭଲ ଲାଗଥିଲା କାରଣ ସେଇଟା ମୋର ପ୍ରଥମ ରୋଷେଇ ଥିଲା ଆଉ ମୋର ରୁଷେଇ କରିଥିନି ବି ଆରୁ ବହୁତ ଭଲ ବି ହେଇଥିଲା ଆରୁ ପରିବାର ଲୋକ ସମସ୍ତେ ରୋଷେଇ ବି ଖାଇଲେ ଆରୁ ସମସ୍ତେ କହିଲେ ଖୁବ୍ ଭଲ୍ ହେଇଚି ବାକି କିଏ କହିଲା ନୁଣ ଟିକିଏ କମ ହେଇଛି ଯଦି କିଏ କହୁଚି ଟିକିଏ ନୁଣ ବେଶୀ ହେଇଗଲା ଏ ତଥାପି ସମସ୍ତେ କହିଲେ କହିଲେ ହଁ ଏନ୍ତା ତୁ କରିଚାଲ୍ ଦେନେ ଆଗକୁ ବହୁତ ଭଲ ରୋଷେଇ ବି କରିପାରିବୁ ଆରୁ ମୋତେ ସେତେବେଳେ ବହୁତ ଖୁସି ଲାଗଲା କାରଣ ସ ମୋ ପରିବାର ଲୋକ ମୋତେ କହିଲେ ଯେ ମୋତେ କହିଲେ ଯେ ରୋଷେଇ କରିଚୁ ଆରୁ ଭଲ୍ ବି ଲାଗୁଚା